ଆମ ଦେଶ ଭାରତରେ ବିଭିନ୍ନ ପ୍ରକାର କ୍ରୀଡ଼ା ରହିଛି ଏହାକୁ ପିଲାମାନେ ଖେଳିଥାନ୍ତି ଝିଅମାନେ ମଧ୍ୟ ଖେଳିଥାନ୍ତି ଯେମିତିକି କ୍ରିକେଟ୍ ଫୁଟବଲ୍ ଭଲିବଲ୍ ବ୍ୟାଡ଼ମିଣ୍ଟନ୍ ଖୋଖୋ କବାଡ଼ି ଇତ୍ୟାଦି କିନ୍ତୁ କ୍ରିକେଟ୍ ଫୁଟବଲ୍ ଯେମିତି ଆନ୍ତର୍ଜାତୀୟସ୍ତରରେ ସ୍ୱୀକୃତି ପାଇଛି ଠିକ୍ ସେହିପରି ଭାବରେ ଖୋଖୋ ଏବଂ କବାଡ଼ି ଆନ୍ତର୍ଜାତୀୟସ୍ତରରେ ସ୍ୱୀକୃତି ପାଇନାହିଁ ଖୋଖୋ ଏବଂ କବାଡ଼ି ପ୍ରତି ଗାଁରେ ପ୍ରତି ସ୍ଥାନରେ କୋଣ ଅନୁକୋଣରେ ଭାରତର ସମସ୍ତ ଅଞ୍ଚଳରେ ଖୋଖୋ ଏବଂ କବାଡ଼ି ପରିଚିତ ଅଟେ ଏବଂ ଏହି ଖେଳକୁ ସମସ୍ତେ ବହୁତ ଭଲ ପାଆନ୍ତି ଏବଂ ଖେଳିଥାନ୍ତି ମଧ୍ୟ କିନ୍ତୁ ଏହା ଆନ୍ତର୍ଜାତୀୟସ୍ତରରେ ସ୍ୱୀକୃତି ଆଜି ପର୍ଯ୍ୟନ୍ତ ପାଇନାହିଁ ତେଣୁ ସରକାର ଯଥାସମ୍ଭବ ଏହାକୁ ଆନ୍ତର୍ଜାତୀୟସ୍ତରରେ ସ୍ୱୀକୃତି ପ୍ରଦାନ କରିବା ନିହାତି ଆବଶ୍ୟକତା ରହିଛି କାରଣ ଏମିତି ବି ଖେଳାଳି ଅଛନ୍ତି ଯେଉଁମାନେ କି ଖୋଖୋ ଏବଂ କବାଡ଼ିରେ ବହୁତ ପାରଙ୍ଗମ ଅଟନ୍ତି ଏବଂ କ୍ରିକେଟ୍ ଫୁଟବଲ୍ ଇତ୍ୟାଦି ଖେଳ ମାଧ୍ୟମରେ କୁସ୍ତି ଇତ୍ୟାଦି ଖେଳ ମାଧ୍ୟମରେ ଯେଉଁ ପିଲାମାନେ ତାଙ୍କର ଭବିଷ୍ୟତ ଗଢ଼ି ପାରୁଛନ୍ତି ଠିକ୍ ସେହିପରି ଭାବରେ ଯେଉଁମାନେ ଖୋଖୋ ଏବଂ କବାଡ଼ି ଖେଳ ପ୍ରତି ଇଚ୍ଛୁକ ଅଛନ୍ତି ଖୋଖୋ ଏବଂ କବାଡ଼ିକୁ ଆନ୍ତର୍ଜାତୀୟସ୍ତରରେ ସ୍ୱୀକୃତି ପ୍ରଦାନ କରାଯିବା ଫଳ ପରେ ସେହି ପିଲାମାନେ ତାଙ୍କର ଭବିଷ୍ୟତ ଏହି ଖେଳ ମାଧ୍ୟମରେ ଗଢ଼ିପାରନ୍ତି